ଆଗକାଳରେ ଚାଷ କହିବାକୁ ଗଲେ ଲୋକମାନେ ବୁଝୁଥିଲେ କି ମାନେ ଧାନ ଚାଷ ଗହମ ଚାଷ ବାଦାମ ଚାଷ ଏହାଥିଲା ତାପରେ ପରେ ଲୋକମାନଙ୍କୁ ପନିପରିବା ଚାଷ କିନ୍ତୁ ବର୍ତ୍ତମାନ ଯୁଗରେ ସବୁଠୁ ମାନେ ବର୍ତ୍ତମାନ ଯୋଉଠୁ ମାନେ ଦୁଇ ହଜାର ଚବିଶରେ ମାନେ ଏବେ ଚାଷ କରିବାକୁ ହେଲେ ତ ଲୋକମାନେ ଭାବ ଲୋକ ଏବେ ଲୋକମାନେ ଚାଲାକ୍ ହେଇ ଗଲେଣି ଯେ ଚାଷରେ ଏବେ ସବୁଠୁ ବହୁତ ଉତ୍ପାଦନ କରାଯାଇ ପାରିବ ଯେଉଁଠି ବହୁତ ଟଙ୍କା ଇନ୍କମ୍ କରାଯାଇ ପାରିବ ସେଇଟା ହେଲା ପଶୁପାଳନ ବହୁତ ଜାଗାରେ ଏସବୁ ଜିନିଷ ଯାହା ଗଭ୍ମେଣ୍ଟ ତରଫରୁ ସମସ୍ତଙ୍କୁ ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛି ଏବଂ ବହୁତ ଜାଗାରେ ଅଛିକି ଯୋଉଠି ପ୍ରାଇଭେଟ୍ ଦ୍ୱାରା ମଧ୍ୟ ଏଇସବୁ କାମ କରାଯାଉଛି ଆପଣ ଯଦି ଠିକ୍ ଭାବରେ ଯଦି ପଶୁ ପାଳନ କରି ପାରିଲେ ତ ଆପଣ ତ ଆପଣ ମାସକୁ ଦେଢ଼ ଲକ୍ଷ ଦୁଇ ଲକ୍ଷ ଟଙ୍କାବି କମେଇ ପାରିବେ ତ ବିଜନେସ୍ ଏଇସବୁ ଜିନିଷ ଯେଉଁଠି ଆପଣ କେବେ ହେଲେ ବି ଆମେ କ୍ଷତି ସହିପାରିବେନି ଗୋଟେ ମାସରେ କ୍ଷତି ସହିଥିଲେ ତା'ର ଆର ମାସରେ ଡବଲ୍ ଇନ୍କମ୍ ହେଇଯାଏ ତ ଘୁଷୁରି ଚାଷ କୁକୁଡ଼ା ଚାଷ ଆଉ କୁକୁର ରଖିବା ତ ସବୁପ୍ରକାର ଯାହାବି ପଶୁ ପାଳନ ଯାଉଛି ସବୁଥିରେ ଆପଣ ବହୁତ ଇନ୍କମ୍ କରିପାରିବେ